ହ୍ୟାଲୋ ସାର୍ ମୁଁ ବିରିୟାନୀ ଅର୍ଡ଼ର୍ କରିଥିଲି କିନ୍ତୁ ପରେ ତା' ବାତିଲ ହୋଇ ଯାଇଥିଲା ସେଥିପାଇଁ ମୁଁ ଟଙ୍କା ଫେରସ୍ତ ପାଇଁ ମଧ୍ୟ ଆପଣଙ୍କୁ ଜଣାଇଥିଲି ଆପଣ ଟଙ୍କା ଫେରାଇ ଦେବି କହିଥିଲେ ମଧ୍ୟ କିନ୍ତୁ ଆଜି ପର୍ଯ୍ୟନ୍ତ ଆପଣ ଟଙ୍କା ଫେରାଇ ନାହାନ୍ତି ତେଣୁ ମୁଁ କ'ଣ କହୁଥିଲି କି ଆପଣ ଯେତେ ଶୀଘ୍ର ପାରିବେ ଟଙ୍କା ଫେରାଇ ଦେଲେ ବହୁତ ଭଲ ହୁଅନ୍ତା ଏବଂ ଆପଣ କାହିଁକି ପଇସା ଫେରାଇ ନାହାନ୍ତି ତା'ର କାରଣ କିଛି ମୁଁ ଜାଣିବାକୁ ଚାହୁଁଛି ଆପଣ ଜଣାଇପାରିବେ କି ଆପଣ କ'ଣ ପାଇଁ ଟଙ୍କା ଏପର୍ଯ୍ୟନ୍ତ ଫେରସ୍ତ କରିନାହାନ୍ତି